ଆମେ ତ ମାଆ ରୋଷେଇ କରନ୍ତି ଆମେ ଖାଉ ଯେତେବେଳେ ଆମେ ବଡ଼ ହେଲୁ ସ୍କୁଲ୍କୁ ଗଲୁ ସ୍କୁଲ୍ ପାଠପଢ଼ା ସରିଲା ମାଆ ଆମକୁ ଶିଖାଇ କହିଲା ତୁ ଏମିତି ରୋଷେଇ କର ତ ସେମିତି ରୋଷେଇ କର ଭାତ ଏମିତି ପାଣି ଦିଏ ଏତିକି ଚାଉଳ ପକା ଭାତ ହେଇଗଲା ଏମିତି ଗାଳେ ଡାଲି ପାଣି ଏତିକି ଦେ ଡାଲି ଏତିକି ପକା ଲୁଣ ହଳଦି ଏତିକି ପକା ଏମିତି ମାଆ ଆମକୁ ସବୁ ହିଁ ଶିଖାଇଛନ୍ତି ରୋଷେଇ ଆଉ ତରକାରୀ ଆମକୁ ଆସିବନି ଆମେ ଡରିଯିବ ମାଆ କହିବେ ଏତିକି ଲୁଣ ପକା ଏତିକି ମସଲା ଦିଅ ଏତିକି ସିଝିଗଲା ତାକୁ କାଢ଼ ଏମିତି କଷେଇ ଦିଅ ଏମିତି ସବୁ ମାଆ ହିଁ ମୁଖ୍ୟ ଭୂମିକା ଆମର ମାଆ ହିଁ ଶିଖାଇଛନ୍ତି ଏମିତି ବି ଭାଉଜ ବଡ଼ ବଡ଼ ଭାଉଜ ଆଗେ ଆଗେ ଆସନ୍ତି ଭାଇମାନେ ବାହା ହେଲେ ଭାଉଜ ମାନେ ବି କହନ୍ତି ଏମିତି କର ସେମିତି କର ଶାଶୁ ଘରେ ଶିଖିବ କରିବ ଆଉ ମାଆ ଭାଉଜ ସବୁ ଶିଖାନ୍ତି ଆଉ ପାଠ ପଢ଼ୁଥିଲୁ ପାଠ ପଢ଼ା ସମୟ ଯେତେବେଳେ ସରିଗଲା ବସିକି କ'ଣ ଜାଣିନଥିଲୁ ମାଆ ଶିଖାଇ ଦେଲେ ରୋଷେଇ ଏଠୁ ଶିଖିଲୁ ଧୀରେ ଧୀରେ ଖରାପ ହେଲା ତା'ପରେ ପୁଣି ଧୀରେ ଧୀରେ ଭଲ ହେଲା ତା'ପରେ ଠିକ୍ ଲୁଣ ଫୁଣ ଠିକ୍ ଭାଗ ମାପ ଆମେ ବାଟକୁ ଆସିଲୁ ଆଉ କଲୁ ଏବେ ଶାଶୁ ଘରେ ବୋହୂ ହେଇକି ରୋଷେଇ କରୁଛୁ ଆଉ ଶାଶୁଘର ପରିବାରକୁ ଆମେ ଏଇକିନି ସବୁ କରିଦଉଛୁ ମାଆ ଆମର ଶୁଣିକିରି ବହୁତ ଖୁସି ହେଉଛି ଆଉ